ହଁ ସାହୁ ବାବୁ କହୁଛି

ଆଚ୍ଛା କେବେ ଆପଣଙ୍କର ଅଛି ପୂଜାଟା କ'ଣ କେବଳ ବାସୁମତି ନା ଆଉ କିଛି ଦରକାର ନାହିଁ ବହୁତ କିଛି ଦରକାର ଥିବନା ଶୁଣନ୍ତୁ ବାସୁମତିର ତିନି ପ୍ରକାରର ଆସୁଛି ଗୋଟେ ଅଛି ଟିକିଏ ମୋଟା ଟିକିଏ ଛୋଟ ଆଉ ଗୋଟେ ଟିକିଏ ସରୁ ଆଉ ଟିକିଏ ଲମ୍ବା ଅଛି ଏମିତି ଆଉ ଗୋଟେ ଅଛି ଗୋଲ ଟାଇପ୍ର ଟିକିଏ ଇଏ କେଉଁଟା ଆପଣଙ୍କର ଦରକାର ଭଲଟା ଦରକାର ଭଲଟା ହେଉଛି ସରୁଟା ହେଉଛି ଭଲ ଆଉ ମିଡ଼ିୟମ ଆଉ ତିନିପ୍ରକାର କ୍ୱାଲିଟି ଅଛି ଆପଣଙ୍କର କେଉଁ କ୍ୱାଲିଟିଟା ଦରକାର କୁହନ୍ତୁ ଆପଣଙ୍କର ଅଶୀ ଟଙ୍କା କେଜି ଆସିବ ପଚିଶ କିଲୋକୁ ପଚିଶ ଦୁଇ ହଜାର ଟଙ୍କା ଆସିବ ଆଉ ହରଡ଼ ଡାଲି ଶହେ ଅଶୀ ଟଙ୍କା କିଲୋ ଅଛି ନନ୍ ପଲିସ୍ଟା ନନ୍ ପଲିସ୍ ମାନେ ପଲିସ୍ ହେଇନି ଭଲ ଡାଲିଟେ ଭଲ ବାସ୍ନା ଅଛି କାଜୁ ଅଛି ଆଠଶହ ଟଙ୍କା କେଜି ମଗଜ ଅଛି ଚାରିଶହ ପଚାଶ କ୍ଷୀରି ଚାଉଳଟା ଶହେ କୋଡ଼ିଏ ଟଙ୍କା କେଜି ହଁ ମୁଁ ଅଛି ହଁ ହଁ ପିଲା ହାତର ଟିକିଏ ଶୁଣନ୍ତୁ ଆପଣ ଆପଣ ଟିକିଏ ପିଲା ହାତର ଏଇ ଅଧଘଣ୍ଟା ଭିତରେ ପଠେଇଦିଅନ୍ତୁ କାରଣ ମୋ ଦୋକାନଟା ତ ଦେଢ଼ଟା ବେଳେ ବନ୍ଦ ହେବ ଆଉ ଯେତେବେଳେ ସେ ଦେଢ଼ଟା ବେଳେ ଆସିକି ଫେରିଯିବନା ତେଣୁ ଟିକିଏ ଜଲଦି ପଠାଇଦିଅନ୍ତୁ ମୁଁ ଦେଢ଼ଟା ପର୍ଯ୍ୟନ୍ତ ଅଛି ମୁଁ ହିସାବ କରିକି ପିଲା ହାତରେ ଆପଣଙ୍କୁ ଚିଠା ପଠାଇଦେବି ଆଉ ଆପଣ ଆସିଲାପରେ କ'ଣ ଗୋଟେ କଥା ହେଇକି କରିବା ଆଉ ଆପଣ ଆସିଲେ ଯେଉଁ ଧରନ୍ତୁ କୋଡ଼ିଏ ହଜାର ହେଇଛି ତା ଭିତରୁ ଦେଖିବା କେମିତି କ'ଣ ମୋ କିଣା ରେଟ୍ରୁ ଆପଣଙ୍କୁ ମୁଁ ଦେଇଦେବି କିଛି ଅସୁବିଧା ନାହିଁ ଯାହା କିଣାହେଇଥିବ ସେଇଥିରେ ଦେବି ଆଉ କଣ ଆସନ୍ତୁ ଆପଣ ପୁରୁଣା ଲୋକ ଆମଠାରୁ ବହୁତ ମାଲ୍ ନିଅନ୍ତି ଦେଇଦେବି ମୁଁ ଦୁଇ ହଜାରକୁ ପନ୍ଦର ଶହ କରିହେବ ନା ହେବନି କାହିଁକିନା ପାଞ୍ଚ ଶହ ଟଙ୍କା କ'ଣ ଆସୁଛି ନା ଆମର ପ୍ରଫିଟ୍ଟା ଆମର ସେଇ ଆପଣ ଆସନ୍ତୁ ଅଠରଶହ କରିଦେବି ଅଠରଶହ ଅଠରଶହ ହେଇଯିବ ଡାଲି କେତେ କିଲୋ ଡାଲି ଦରକାର ପଡ଼ିବ ଚାରି ହଜାର ଟଙ୍କା ପଡ଼ୁଛି ତ କିଣା ରେଟ୍ଟା ଆପଣଙ୍କର ଅଠତିରିଶହ ପଚାଶ ଟଙ୍କା ମୁଁ ସେଇ ଅଠତିରିଶହ ପଚାଶରେ ଆପଣଙ୍କୁ ଦେଇଦେବି କିଣା ରେଟ୍ରେ ଆପଣ ସବୁବେଳେ ନେଉଛନ୍ତି ଅଠତିରିଶହ ପଚାଶ ଟଙ୍କାରେ ମୁଁ ଦେଇଦେବି ଆପଣଙ୍କୁ ଆସନ୍ତୁ ନାହିଁ ଗୋଟେ ଶୁଣନ୍ତୁ ଗୋଟେ ଆଇଟମ୍ରୁ ତ ମୁଁ ଦେଢ଼ଶହ ଏମିତି ସବୁ ଆଇଟମ୍ରୁ ଧୀରେ ଧୀରେ ମୁଁ ବା କହିଲି ଆପଣଙ୍କୁ ଆପଣ ମାର୍କେଟର ଆମର ସଉଦାକୁ ନେଇକି ଅଲଗା ଦୋକାନ କି ତାକୁ ପଚାରିକି ଆସନ୍ତୁ ଯଦି ମୋର କମ୍ ନହେବ ଆପଣ ମୋ ଠାରୁ ନେବେ ଯଦି ମୋର ତା ଠାରୁ କମ୍ ହେଲା ତା'ହେଲେ ଆସିକି ମୁଁ ଆସ ପଠାଇଦିଅନ୍ତୁ ଚିଠା ମୁଁ ଆପଣଙ୍କର ସବୁ ଚିଠାର ଦାମ୍ ପକାଇ ପଠାଇଦଉଛି ଆପଣଙ୍କ ପିଲାଙ୍କ ହାତରେ ପଠାଇଦେବି ଆପଣ ଅଲଗା ଦୋକାନରେ ତାକୁ ଯାଇକି ଟିକିଏ ଚେକ୍ କରିବେ ଯେ ମୁଁ ଯେଉଁଟା ଦାମ୍ଟା ପକାଇଛି ସେଇ ଦାମ୍ଟା ବେଶୀ ହେଇଛି କି କମ୍ ହେଇଛି ଆପଣ ବଳେ ଜାଣିପାରିବେ ଯେ କେତେ ଦାମ୍ କ'ଣ ଆପଣ କହିବେନି ଯେ ଆପଣ ସେ ଚିଠାଟାକୁ ଖାଲି ଉଠାଇଦେବେ ରେଟ୍ଟା ପକାଇବେନି ତାକୁ ସେ ପୁଣି କମାଇଦେବ ନା ମିଛକୁ ଖାଲି ଏଣୁତେଣୁ କରି କହିଦେବ ଆପଣ ଖାଲି ଚିଠାଟା ତା କତିକୁ ପଠାଇଦେବେ ରେଟ୍ଟା ପକାଇଲା ପରେ ତାପରେ ଆପଣ ଟାଲି କରିବେ ଯଦି ମୋ ରେଟ୍ କମ୍ ହେଲା ଆପଣ ମୋଠାରୁ ନେବେ ଯଦି ନହେଲା ନାହିଁ ଆଉ କ'ଣ ଆପଣ ଆଗେ ପଠାନ୍ତୁ ମୁଁ ଦେଢ଼ଟା ଭିତରେ ଅଛି ମୁଁ ଏ ଅମୁଲଟା ଏ ଦୁଇ ଦିନ ହେଲା ବଢ଼ିଯାଇଛି ଯେଉଁ ତିନିଶହ ଅଶୀ ଟଙ୍କା କିଲୋ ଥିଲା ସେଇଟା ବର୍ତ୍ତମାନ ଚାରିଶହ କୋଡ଼ିଏ ହେଇଯାଇଛି କାରଣ କ'ଣ ମାର୍କେଟରେ ବଢ଼ିଛି ମୁଁ ଜାଣିନି ଚାରିଶହ କୋଡ଼ିଏ ଆମର ସେ ପୁରୁଣା ମାଲ୍ କିଛି କିଣା ମାଲ୍ ଅଛି ମୁଁ ଆପଣଙ୍କୁ ସେଇ ତିନିଶହ ଅଶୀରେ ଦେଇଦେଇପାରିବି ଆପଣ ଅଲଗା ଦୋକାନ ପଚାରିବେ ଚାରିଶହ କୋଡ଼ିଏରୁ କେହି କମ୍ ଦେବେନି ମୋର ପୁରୁଣା କିଣା ଅଛି ବୋଲି ମୁଁ ଆପଣଙ୍କୁ ଦେଇଦେଇପାରିବି ଭଲ ବି ଅଛି ବୁଝିପାରୁଛନ୍ତି ହଁ ଚିଠାଟା ଟିକିଏ ଜଲଦି ପଠାନ୍ତୁ କାରଣ ମୁଁ ଏଇ ଖାଇବାକୁ ଯିବିନା ବନ୍ଦ ହେଇଯିବ ଦେଢ଼ଟା ବାଜିଲାଣି ଟିକିଏ ପଠାଇଦେବେ ଶୀଘ୍ର ମୁଁ ଅଛି ଆପଣଙ୍କ ପାଇଁ ପନ୍ଦର କୋଡ଼ିଏ ମିନିଟ୍ ଅପେକ୍ଷା କରିଛି ପଠାଇଦେଲେ ମୁଁ ଚିଠାର ଆପଣଙ୍କ ଲିଷ୍ଟଟା ଇଏ ଦାମ୍ଟା ପକାଇ ପଠାଇଦେବି ସେ ପିଲା ହାତରେ ପୁଣି ହଉ ଧନ୍ୟବାଦ